ହଁ ହଁ ହଁ ହଁ ଯିବୁ ନା ଆଉ କ'ଣ ଟିକେଟ୍ ଫିକେଟ୍ ଏବେ ଏ କରିକି ସେଠି ମୁଁ ଇଏ କରିଥିବି ମୁଁ ଏଠି ଫୋନ୍ ଦ୍ୱାରା ଜାଣିବି କ'ଣ ଭଲ ମନ୍ଦ ଏଇ ତ ଯାଇନୁ ଆମେ ବହୁତ ଦିନ ହେଲା କରୁଛୁ ଆମେ କଥାବାର୍ତ୍ତା ହେଉଛୁ ଯିବା ପାଇଁ ହଁ ହଁ ହଁ ହଁ ହଁ ସେଠି ବା ଆସିନି ବା କାଲି ଆଡ଼କୁ ଦେଖିବା ସେଇ ଆଡ଼କୁ ଯିବାକୁ ହେବ ହଉ ଆଉ ଆଉ କିଏ ଜଣେ ବାହାରୁଛି ଦେଖିବା ହେଲେ ହେଲା ନହେଲେ ନାହିଁ ଆଉ ହଉ ରହିଲି